ଓଡ଼ିଶାର ଧର୍ମଗୁଡ଼ାକ ଗୋଟେ ବିଭିନ୍ନ ଧର୍ମ ଅଛି ଯେ ହୋଲି ଯେ ଖ୍ରୀଷ୍ଟିୟନ ଲୋକମାନେ ଲୋକମାନଙ୍କ ସହିତ ମିଶଥାନ୍ତି ଅବା ହିନ୍ଦୁ ଲୋକମାନେ ହୋଲି ଖେଳରେ ଅନ୍ୟ ଲୋକମାନଙ୍କ ସହିତ ହୋଲି ଖେଳିଥାନ୍ତି ରଙ୍ଗ ରଙ୍ଗୋଲିି କରିଥାନ୍ତି ଏବଂ ସେମାନେ ଖୁସି ମଜଲିସ କରିଥାନ୍ତି ଆଉ ଯଦି ଆମେ ଦେଖବା ଦୀପାବଳୀରେ ସେମାନେ ସେମାନଙ୍କର ଗୋଟେ ଦଶହରା ଅଛି ଦଶହରାରେ ମଧ୍ୟ ଲୋକଙ୍କର ମିଠା ନେଇକି ଯାଇଥାନ୍ତି ଯାତ୍ରା ରଥଯାତ୍ରାରେ ମଧ୍ୟ ଛେରା ପହରା କରିଥାନ୍ତି ଆ ବାଲାସରର ବାବା ଭୁଜଖିଆ ପିର ଏହିସବୁ ବି ଜିନିଷ ଓଡ଼ିଶାରେ ସମ୍ପ୍ରଦାୟକ ସତ ଭାବନା ସହଯୋଗ ହେଇଥାଏ କଥାବାର୍ତ୍ତା ମଧ୍ୟ କରିଥାନ୍ତି